ଭାରତୀୟ ସ୍ୱାସ୍ଥ୍ୟସେବା ଆଗ ପରି ଆଗ ଅପେକ୍ଷା କିଛିଟା ଭଲ ଅଛି ଆଗେ ଲୋକ ମରିଯାଉଥିଲେ ଏବେ ଡାକ୍ତରଖାନା ଯାଇକି ଭଲ ହୋଇକି ଆସୁଛନ୍ତି ସରକାରୀ ବେବେସରକାରୀ ଡକ୍ଟର ଲୋକମାନେ ଯାଇକି ବେସରକାରୀ ଦେଖାଇକି ଦେହ ଚିକତ୍ସା କରିକି ଆସୁଛନ୍ତି ଗରିବ ଶ୍ରେଣୀର ଲୋକମାନେ ସେଇ ଯେଉଁ ସେଇ ପିଣ୍ଡାରେ ପଡ଼ିପଡ଼ି ଆଉ ତଳେ ରହି ପଡ଼ିପଡ଼ି ଆଉ ରହୁଛନ୍ତି ଆଉ ଲୋକମାନେ ତ ଯେଉଁ ବେସରକାରୀ ମେଡ଼ିକାଲରେ ଡକ୍ଟର ତିନିଦିନି ପରେ ଦେଖୁଛନ୍ତି ଆଉ ସ୍ୱାସ୍ଥ୍ୟସେବାର ପରିବର୍ତ୍ତନ ଗୁଡ଼ିକ ହେଲା ମୁଖ୍ୟ ପରିବର୍ତ୍ତନ ଗୁଡ଼ିକ ହେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ଡାକ୍ଟର ରହିବା ଅଧିକା ଆବଶ୍ୟକ ପରୀକ୍ଷା କେନ୍ଦ୍ରର ଅଧିକା ଦରକାର ଔଷଧ ଦରକାର ଡାକ୍ତରଖାନା ଗୁଡ଼ିକ ସଫା ରହିବା ଦରକାର